ଆମ ସ୍ୱାଧୀନତା ଆନ୍ଦୋଳନ ବିଷୟରେ ଗୁରୁତ୍ଵପୂର୍ଣ୍ଣ କଥା କହିବାକୁ ଗଲେ ଭାରତ ଛାଡ଼ ଆନ୍ଦୋଳନ ଦିଲ୍ଲୀ ଚଲୋ ଆନ୍ଦୋଳନ ଯେକି ବହୁତ ମହତ୍ୱପୂର୍ଣ୍ଣ ଆନ୍ଦୋଳନ ଅଟେ ଯାହାକି ଆମର ଦେଶର ଶହୀଦ୍ମାନେ ମହାତ୍ମାଗାନ୍ଧୀ ସୁବାଷଚନ୍ଦ୍ର ବୋଷ ଫକୀରମୋହନ ସେନାପତି ଆମ୍ବେଦକର ବାଲ ଗଙ୍ଗାଧର ତିଲକ ବହୁତ ଶହୀଦ୍ମାନେ ଅଛନ୍ତି ଯିଏକି ଆମର ଆମର ଆନ୍ଦୋଳନକୁ ନେଇକି ପୁରା ଲଢ଼େଇ ଥିଲେ ଆଉ ବିଭିନ୍ନ ଲୋକ ଯାହାକି ଶହୀଦ୍ ହୋଇଛନ୍ତି ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଯାହାକି ଆମର ସେଇ ଆନ୍ଦୋଳନରେ ଜିତିକି ଆମ ଦେଶ ସ୍ଵାଧୀନ କରିଥିଲେ ଉଣେଇଶି ଶହ ଷଡ଼ଚାଳିଶି ମସିହାରେ ସେଥିପାଇଁ ଆମେ ବ୍ରିଟିଶ୍ ଶାସନରୁ ମୁକ୍ତ ଆଜି ଆଜି ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇ ଆମେ ବହୁ ଜାଗାରେ ବହୁ ପରିଚିତ ଆମର ଗୋଟେ ପରିଚୟ ଅଛି ନହେଲେ ଆମେ ସା ମାନେ ଶାସ ମାନେ ତାଙ୍କ ଶାସନରେ ଆମେ ଚଳିକି ଆସୁଥିଲୁ ବାକି ଯାହା ଆମର ଶହୀଦ୍ମାନେ କରିଛନ୍ତି ତାହା ତ ବହୁତ ମୂଲ୍ୟବାନ ଜିନଷ ସେଇଟା ଗୋଟେ ବହୁତ ଭଲ କ'ଣ କରିବା ଆଉ ଆମକୁ ସେଇ ଆନ୍ଦୋଳନରୁ ତାଙ୍କେ ଆମକୁ ମୁକ୍ତ କରିକି ଆଜି ମୁକ୍ତ କରିଛନ୍ତି ବ୍ରିଟିଶ୍ ଶାସନରୁ ଆଉ ଭାରତ ଛାଡ଼ ଆନ୍ଦୋଳନରେ ବହୁତ ବହୁତ ବହୁତ ଜଣ ମାନେ ଶହୀଦ୍ ହୋଇଛନ୍ତି ସେଇଟା ଗୋଟେ ଗୁରୁତ୍ଵପୁର୍ଣ୍ଣ ଆନ୍ଦୋଳନ ଗୋଟେ ଥିଲା ବୋଲି ଆଉ କ'ଣ ଭାରତ ଛାଡ଼ ଆନ୍ଦୋଳନ ଆଉ ଦିଲ୍ଲୀ ଚଲା ଆନ୍ଦୋଳନ ବହୁତ ଗୁରୁତ୍ଵପୂର୍ଣ୍ଣ ଆଉ